ନମସ୍କାର

ଦେଖନ୍ତୁ ପ୍ରଥମତଃ କଥା ହେଲା ମୁଁ ଯେହେତୁ ପାଠପଢ଼ା ପିଲା ତ ମୁଁ ପ୍ରତିଦିନ ରୋଷେଇ କରିପାରେନି କେବେ ଯଦି ହୋଲିଡେ ଥାଏ ତ ମୁଁ ବେଳେ କେବେ କେବେ ରୋଷେଇ କରିଥାଏ ମୋ ମନ ପସନ୍ଦର ଜିନିଷ ହୁଏ ଅବା ଯେଉଁଟା ମୋତେ ଆସେ ତ ମୁଁ ସେଇଟା କରିବାକୁ ଭଲପାଇଥାଏ ତ ମୁଁ ଯେବେ ଥାଏ ହୋଲିଡେରେ ଥାଏ ଛୁଟିରେ ଘରେ ତ ମୁଁ ରୋଷେଇ କରିବାକୁ ଚାହେଁ ମଧ୍ୟାହ୍ନ ଭୋଜନରେ ଭାତ ମୋର ମନପସନ୍ଦର ଆଉ ଯେଉଁଟା ମୋତେ ଆସେ ଭାତ ଡାଲମା ଆଳୁ ଚକ୍ଟା ଅଣ୍ଡା ଭଜା ଏସବୁ ମୋତେ ବହୁତ ଭଲ୍ସେ ଆସ ଆଉ ସାଲଡ଼୍ ଏସବୁ ମୋତେ ବହୁତ ବହୁତ ଭଲସେ ଆସେ ଆଉ ମୋ ପରିବାର ଲୋକ ଖାଇ ମଧ୍ୟ ବହୁତ ଖୁସି ହୁଅନ୍ତି କି ମୁଁ ମୁଁ ବି କରିପାରେ ପାଠପଢ଼ା ସହିତ ଏସବୁ ଜିନିଷ ବି କରିପାରୁଛି ମୋତେ ଖୁସି ଲାଗେ ଏସବୁ ଚିଅର୍ ଅଫ୍ ଶୁଣି ସେମାନଙ୍କର

ନାଇଁ ଏବଂ ରାତିରେ ମଧ୍ୟ ରାତି ହେଉଛି ନିଆରା କାରଣ ରାତିରେ ସମସ୍ତଙ୍କୁ ଭଲ ଲାଗେ କିଛି ଭଲ ଜିନିଷ ଖାଇବାକୁ ଆଉ ରାତିରେ ଆମେ ହାଲକା ଜିନିଷ ଖାଇଥାଉ ଟିକିଏ ଭଲ ଜିନିଷ ଖାଇଥାଉ ଯେପରିକି ଆମେ ମୁଁ ମୋତେ ଭଲ ଲାଗେ ପରଟା ଖାଇବା ଲାଗି ଆଳୁ ପରଟା ରାତିରେ ମୁଁ ଆଳୁ ପରଟା ଭଲ ମୁଁ ବନାଇପାରେ ଆଳୁ ପରଟା ନହେଲେ ଚକୁଳି ଆଉ ଆଳୁଦମ୍ ଏମିତି ବି ବନେଇପାରେ ଏବଂ ସନ୍ଧ୍ୟା ସମୟରେ ବନାଇପାରେ ପକୁଡ଼ି ମୋତେ ପକୁଡ଼ି ବହୁତ ଭଲ ଆସେ ଆଜ୍ଞା ମୁଁ ବହୁତ ଭଲପାଏ ମୁଁ ଘରଲୋକ ମଧ୍ୟ ଏହାକୁ ଖାଇ ଆନନ୍ଦ ଅନୁଭବ କରିଥାନ୍ତି ଏବଂ ମୋତେ ବହୁତ ଖୁସି ହୁଅନ୍ତି ମୋତେ ବହୁତ ଖୁସି ଲାଗେ ଧନ୍ୟବାଦ